ଆଇନଗତ ଦସ୍ତାବିଜ ସୃଷ୍ଟି କରିବାରେ ମୋର ଅଭିଜ୍ଞତା ଏତିକି ଯେ କି ଆମ ଘରେ ଜମିବାଡ଼ି ଲାଗି ଥରେ ସମସ୍ୟା ସୃଷ୍ଟି ହୋଇଥିଲା ସେଥିପାଇଁ ଆମରି ଜମିବାଡ଼ି କାଗଜପତ୍ର ହିଁ ପାଇବାକୁ ଆମର ପାଇବା ପାଇଁ ଯେଉଁ ହାଇ ଯେଉଁ କୋର୍ଟରେ ଯେଉଁ ଏଇ ହୁଏ ସେଇଟା ତିରିଶ ବର୍ଷ ଯାଏଁ ଲାଗି ରହିଛି ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ବି ସିଏ କାଗଜପତ୍ର ଆମକୁ ମିଳିଲା ନାହିଁ ଏବଂ ଜମିବାଡ଼ି କାଗଜପତ୍ର ପାଇବାକୁ ଆମକୁ ତହସିଲ ଅଫିସକୁ ହିଁ ଯିବା ପାଇଁ ପଡ଼ିବ